ହ୍ୟାଲୋ ହଁ ହଁ ମୁଁ ହଁ ହଁ ମୁଁ ମୋର କହିବା କଥା କ'ଣ ଆପଣ ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ୍ ଆମ ଗାଁରେ ସଚେନତା ସଚେତନତା ଶିବିରଟେ କରିବା ହଁ ଆମ ଗାଁରେ ମୁଁ ଚାରି ପାଞ୍ଚ ଜଣଙ୍କୁ କହିଛି ଜେନା ବାବୁଙ୍କୁ ମହାନ୍ତି ବାବୁଙ୍କୁ ଖୁଣ୍ଟିଆ ବାବୁଙ୍କୁ ସବୁ ଚାରି ପାଞ୍ଚ ଜଣଙ୍କୁ କହିଛି ଆପଣ ଆସିଲେ ଗୋଟେ ସଚେନତା ସଚେତନତା ଶିବିର କରିବା କାରଣ କ'ଣ ଆମ ଗାଁ ବହୁତ ଅପରିଷ୍କାର ଅଛି ଆଉ ସମସ୍ତେ ହଁ ଆମର ଏ ହଁ ଜଗତସିଂହପୁର ଜିଲ୍ଲା ବୋରି ଆଜ୍ଞା ଆମ ହଁ ଆମର ଆମ ଗାଁରେ ହାରାହାରି ପାଞ୍ଚଶହ ସାଢ଼େ ପାଞ୍ଚଶହ ଲୋକ ହେବେ ଆଉ ହଁ ଆଜ୍ଞା ଆଉ ହଁ ଆବ ହଁ ବହୁତ ଅପରିଷ୍କାର ଆମ ଗାଁରେ ହେଉଛି ତେଣୁ ଆମେ ହଁ ବହୁତ ଅପରିଷ୍କାର ହେଉଛି ବାହାରେ ଏଇଠି ବାରି ଘରେ ବାହାରେ ହଁ ବାହାରେ ଆଜ୍ଞା

ଆଜ୍ଞା ଆଜ୍ଞା ହଁ ହଁ ହଁ ଆଜ୍ଞା ଶୁଣନ୍ତୁ ଆପଣ ଆସନ୍ତୁ ମୁଁ ହଁ ମୁଁ ଲୋକଙ୍କୁ ଡକେଇ ଦେବି ମୁଁ ଜଣଙ୍କୁ କହି ପାଞ୍ଚଶହ ଟଙ୍କା କହିଛି ମୁଁ ଡକେଇ ଦେବି ଲୋକଙ୍କୁ ଡାକି ଆଣିବି ଆପଣ ଟିକେ ଗବେଷଣା କରିବେ ଆଉ ହଁ ରହିଲି ଆଜ୍ଞା